ମତେ ଛୋଟବେଳୁ ପହଁରିବାକୁ ଭଲ ଲାଗେ ଆମ ଗ୍ରାମରେ ପୋଖରୀରେ ମୁଁ ପହଁରୁଛି ଆହୁରି ପହଁରିବାକୁ ହେଲେ ମୁଁ ଆମ ପାଖ ଜଟଣୀ ବଜାରରୁ ପହଁରା ପ୍ରଶିକ୍ଷଣ ଶିବିର ଅଛି ଓ ସେଇଠି ସେ ସେଗୁଡ଼ିକ ନାମ ହେଉଛି ବଟରଫ୍ଲାଏ ଫରୱାର୍ଡ଼ ବୁଡ଼ା ପହଁରା ଉଠା ପହଁରା ଚେସ୍ଟ ଏହାକୁ ମୁଁ ଅଭ୍ୟାସ ଦିନକୁ କରୁଛି ଦୈନିକ ସମୟ ମୋର ହେଉଛି ତିନିରୁ ଚାରି ଘଣ୍ଟା ଆଉ ଏସବୁ ମୋର ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସରେ ଭାଗ ନେଇ ମୁଁ ଦେଶର ନାମ ରଖିବାକୁ ଚାହେଁ